ଆମ ଭାରତ ବର୍ଷରେ ବର୍ଷକ ବାରମାସ ଛଅଟି ଋତୁ ଛଅ ଋତୁ ମଧ୍ୟରେ ଗ୍ରୀଷ୍ମ ବର୍ଷା ଶୀତ ବସନ୍ତ ହେମନ୍ତ ଶରତ ଏହି ଭଳିଆ ଛଅଟା ଋତୁ ଥାଏ ଆମର ଦୁଇ ଦୁଇ ମାସରେ ଗୋଟିଏ ଗୋଟିଏ ଋତୁ ପଡ଼େ ଯେଉଁଥିରେ କି ଆମର ଜଳବାୟୁ ସେଥିରେ ପରିବର୍ତ୍ତନ ହୋଇଥାଏ ତେଣୁ ଆମର ଯଦି ଆମର ଏହି ଭାରତ ବର୍ଷରେ କିଛି ଜଳବାୟୁ ଆମର କିଛି ଯାଗାରେ ଏମିତି ଗ୍ରୀଷ୍ମ ଋତୁ ଏହିଟା ଚାଲିଛି ଏଠି ଖରା ହେଉଥିବା ବେଳେ ଆଉ ନାଗାଲାଣ୍ଡ ମଣିପୁରରେ ମେଘାଳୟରେ ପ୍ରବଳ ମାତ୍ରରେ ଥଣ୍ଡା ଓ ବହୁତ ଶୀତ ପଡ଼ିଥାଏ ତେଣୁ ଆମର କେଉଁ କେଉଁ ଯାଗାରେ ଟାଟା ଆଉ ବିହାର ଏସବୁ ଯାଗାରେ ଅତ୍ୟଧିକରୁ ଅତ୍ୟଧିକ ଗରମ ହୋଇଥାଏ ଯାହା ଫଳରେ ଆଉ ବର୍ଷା ମଧ୍ୟ ବିଭିନ୍ନ ଯାଗାରେ ବିଭିନ୍ନ ରକମର ହୋଇଥାଏ ଯେମିତି ଆମର ତ ଓଡ଼ିଶାର ବର୍ଷା ଟିକେ ଅଧିକ ମାତ୍ରାରେ ହେଲା ବେଳକୁ ଆମର ଟାଟା ବିହାର ଏହିସବୁ ଯାଗାରେ ଆମର କମ ବର୍ଷା ହୋଇଥାଏ ଯାହା ଫଳରେ ଗଛପତ୍ର ମଧ୍ୟ କଟାକଟି ବେଶି ଲୋକ କରି ଦେଉଛନ୍ତି ସେଥିପାଇଁ ଠିକ ଟାଇମ୍ରେ ବର୍ଷା ହୋଇ ପାରୁନି କି ଠିକ ସମୟରେ ଶୀତ ବି ମଧ୍ୟ ହୋଇ ପାରୁନାହିଁ ଯେତିକି ମାତ୍ରାରେ ବର୍ଷା ହେବା ଅପେକ୍ଷା ତା ଅଧିକ ମାତ୍ରାରେ ବର୍ଷା ହେଉଛି ଯେତିକି ଶୀତ ହେବା ଅପେକ୍ଷା କମ ଶୀତ ହେଉଛି ଏବଂ ଆମର ଖରା ଅତ୍ୟଧିକ ମାତ୍ରରେ ବଢ଼ିଯାଇଛି ତେଣୁ ଭାରତର ଜଳବାୟୁ ବିଭିନ୍ନ ବିଭିନ୍ନ ଯାଗାରେ ବିଭିନ୍ନ ପ୍ରକାରର ହୋଇଥାଏ